ସ୍କୁଲ ପରେ ସନ୍ଧ୍ୟା ଟ୍ୟୁସନ୍ ବା ପ୍ରାଇଭେଟ୍ ଶ୍ରେଣୀ ଯେମିତି ହେଲେ ପ୍ରାଇଭେଟ୍ ଟ୍ୟୁସନ୍ ଦେବାକୁ ହିଁ ପଡ଼େ ପିଲାମାନଙ୍କୁ ତ ଟ୍ୟୁସନ୍ ନଦେଲେ ପିଲାମାନେ ଇଏ ପାଠ ତ ପଢ଼ୁନାହାନ୍ତି ଘରେ ବାପା ମା କଥା ବି ଶୁଣୁନାହାନ୍ତି ଓ ଯେମିତି ହେଲେ ପିଲାକୁ ଟ୍ୟୁସନ୍ ବାହାରେ ଛାଡ଼ିବାକୁ ହିଁ ପଡ଼ିବ ଭଲ ପାଇଁ ହେଉ କିମ୍ବା ଖରାପ ପାଇଁ କିମ୍ବା ଚାପଗ୍ରସ୍ତ ତ ପିଲା ଭଲ ପାଇଁ ହିଁ ଟ୍ୟୁସନ୍ ଯାଆନ୍ତି ଖରାପ ଖରାପମାନେ କାହାର ଟଙ୍କା ନଥିବ ଗରିବଲୋକ କେମିତି ସିଏ ଟ୍ୟୁସନ୍ ଦେବ ସେଇଟା ପାଇଁ ବି ଖରାପ ଚାପଗ୍ରସ୍ତ ଚାପଗ୍ରସ୍ତ ହେଲେ ପିଲାମାନଙ୍କୁ ଅଧିକ ପାଠ ପ୍ରେସର୍ ପଡ଼େ ତ ଟ୍ୟୁସନ୍ ପାଠ ସ୍କୁଲ ପାଠ ତ ଇତ୍ୟାଦି ହେଲା ବେଳକୁ ପିଲାମାନେ ବହୁତ ପ୍ରେସର୍ରେ ରହନ୍ତି ପଢ଼ିପାରନ୍ତିନି ଏଇଟା ହିଁ ଚାପଗ୍ରସ୍ତ ତ ଯେମିତି ହେଲେ ପିଲାମାନଙ୍କୁ ପାଠପଢ଼ିବା ପାଇଁ ହେଲେ ହିଁ ଟ୍ୟୁସନ୍ ଦେବାକୁ ପଡ଼ିବ ତ ଏଇସବୁ ମୁଁ କରିବା ପାଇଁ ପଡ଼ିବ